ନୟାଗଡ଼ ଜିଲ୍ଲାରେ ମୁଖ୍ୟ ଜାତି ହେଉଛି ଓଡ଼ିଆ ଭାଷାଗ୍ରସ୍ତ ଗୋଷ୍ଠୀ ଗୁଡ଼ିକ ଏବଂ ସେମାନେ ସହାବସ୍ଥାନ କଥା ବାର୍ତ୍ତା କରିବେ ଜାତି ଯଥା ଜନଜାତି ଭାଷା ଓ ସଂସ୍କୃତି